ଯାଜପୁର ଜିଲ୍ଲାରେ ମୁଖ୍ୟ ପରିବହନ ଗୁଡ଼ିକ ହେଉଛି ଆମର ବସ୍ ଟ୍ରେନ ଆମର ମାଲ୍ ପରିବହନ ପାଇଁ ଦଶ ଚକିଆ ଟ୍ରକ ଆଉ ମାଲ୍ ବାହି ଗାଡ଼ି ଏସବୁ ରହିଛି ଆମର ସଡ଼କ ରହିଛି ଭଲ ଭାବରେ ଜାତୀୟ ରଜ ରାଜପଥ ମଧ୍ୟ ଆମ ଯାଜପୁର ଜିଲ୍ଲା ମଧ୍ୟରେ ଦେଇ ଯାଇଛି ରେଳ ସୁବିଧା ମଧ୍ୟ ବହୁତ ଭଲ ଅଛି ଆମ ଯାଜପୁର ରୋଡ଼ରେ ରେଳ ସୁବିଧା ରହିଛି ଏକ ବଡ଼ ଷ୍ଟେସନଟିଏ ରହିଛି ଏବଂ ଆମର ଯେଉଁମାନେ ଘରୋଇ ଲୋକ ରହିଲେ ତାଙ୍କର ଦୈନଦିନ ବ୍ୟବହାର୍ଯ୍ୟ ପାଇଁ ବାଇକ୍ ରହିଛି ଯେଉଁମାନେ ବଡ଼ ବଡ଼ ଅଫିସ୍ରେ କାମ କରୁଛନ୍ତି ସେମାନଙ୍କର ନିଜସ୍ଵ କାର୍ ରହିଛି ସେମାନେ ତାଙ୍କ କାର୍ ରେ ଯାତାୟାତ କରୁଛନ୍ତି ତାଙ୍କ ଅଫିସ୍କୁ ପିଲାମାନେ ବିଦ୍ୟାଳୟକୁ ସାଇକଲ ନେଇକଇ ଯାଆନ୍ତି ଏବଂ ଯେଉଁ ପିଲାମାନେ ପଢ଼ୁଛନ୍ତି ସବୁ ଆମର ଭଲ ଭଲ ସ୍କୁଲରେ ପଢ଼ୁଛନ୍ତି ତାଙ୍କର ସ୍କୁଲ ବସ୍ ତାଙ୍କୁ ଯିବା ଆସିବା କରିଥାଏ ଏବଂ ପରିବହନ ପାଇଁ ବହୁତ ଭଲ ରହିଛି ଆମ ଜିଲ୍ଲାରେ